ଭଲ କହ ଆରୁ କିନ୍ତି ଖବର କେବେ ଆସିବୁ

ଆମର ଓଡ଼ିଶାକୁ ଆରି ମନେ ପକାଉନୁ କି ଆମମାନଙ୍କୁ କରି ପଇସା ପାଉଛୁ ସେମିତି କିସ୍ଟା ମନେ ପକାଇବୁ କହ ଚାଳିଶ ପଇଁଚାଳିଶ ହଜାର ପାଉଛୁ ଆରି କ'ଣ କହିଲୁ ପଇସାପତର୍ କେତେ ଦେଇଥାରେ ବେଶୀ ଅସୁବିଧାରେ ଭାଇ ଦୋକାନବାଡ଼ି ବୋଲେ ଦେଖିଛୁ ପୁରା ତୁଇ ଗଲାବେଳେ ଗୋଟେ ଦୋକାନ ମୋର ଥିଲା ଏବେ ସେ ଆସିଲେ ଦେଖିବୁ ବିଶା ଛଅଟା ଦୋକାନ ମୋର ପାଖରେ ଅହଙ୍କାର ହେଇକ ହେଇଛନ୍ତିରା ବେପାର୍ ନାଇଁ ବେପାର୍ ନାଇଁ ବୋଲି କରତ ଆହୁରି ଆଉ ସିିଆଡ଼େ କ'ଣ କୁ କମ୍ପାଉଣ୍ଡର ଥିଲୁ ତୁଇ ହଁ ହଁ ସେଠି କ'ଣ ଦୋକାନ ଫୋକାନ ଦେଇହବ କିରେ ତୋର ତରଫରୁ କ'ଣ ଜାଗାଫାଗା ମିଳିବ କିି ଅଛି ଜାଗା ବୋଲେ ବିଶ୍ୱାସ ହେବନାଇଁ କନଫର୍ମ ତ ହେବାର ଅଛି ପେମେଣ୍ଟ ବୋଲେ ମୁଇଁ ଟିକେ ଇଆଡ଼େ ବେପାର ବାର୍ ଟିକେ କରି ତୋତେ ଦେଇଦେବି ଯେ ତୋର ପଇସା ଦେଇଥାରେ କେତେ କାଲି ଆଇଲି ବୋଲୁଛୁ ପଇସା ନାଇଁ ବୋଲୁଛୁ କେମିତି ଆସିଲୁ ତୁଇ ତା'ହେଲେ ଆରେ ସେଠି କେମିତି ଜାଗାଫାଗା କେମିତି ଲାଗୁଥିଲା ସେଠି ରହିବାଟା ଗଛପଛ ମାନ ଅଛି କି ନାଇଁରେ ସିଆଡ଼େ ସେଆଡ଼େ ଗଛପଛ ମାନ ଅଛି କି ନାଇଁ ଆମର୍ ଆଡ଼େ ଯେମିତି ଜଙ୍ଗଲ ଅଛି ସିଆଡ଼େ ତ ସରକାର ଗୋଟେ ଭଲ ନିୟମ କଲା ବାକୁ ଯେମିତି କିି ଆମର ଓଡ଼ିଶାରେ ଗଛ ବଞ୍ଚିଲେ ଆମେ ବଞ୍ଚିବା ସିନ୍ତି ଟାଇପ୍ର ନାଇଁକି ହଁ ସେନ୍ତି କହିବେ ସେଆଡ଼େ ଆରେ ସିଆଡ଼େ ଇ ବରା ପକଡ଼ିଯାକ ରେଟ୍ଫେଟ୍ କେନ୍ତି ଥିଲାରେ ଅଛି ଆମେ ଏଇ ବାଟେ ଚାରିଟା ଦେଉଛୁ ହେଲେ ସିଆଡ଼େ ମୋତେ ଆଇଲେ ଟିକେ ଲାଭ ହେଇଥାନ୍ତା ଗଲା ପରେ ନାଇଁକି ତେଲଫେଲ କେମିତି ରେଟ୍ ଅଛି ସିଆଡ଼େ

ଠିକ୍ ଅଛି ହେଲା